ହ୍ୟାଲୋ ଲ୍ୟାଣ୍ଡମାର୍କ ହୋଟେଲରୁ କହୁଛନ୍ତି କି ମୁଁ ଲିଲି ମାହାନା କହୁଛି ଜଟଣୀରୁ ମୁଁ ଆପଣଙ୍କ ଦୋକାନରୁ ଯେଉଁ ପନିର ତରକାରୀ ମଗାଇଥିଲି ତାହା ବହୁତ ସ୍ୱାଦଯୁକ୍ତ ଥିଲା ତେଣୁ ସେହି ପନିର ତରକାରୀ ଏକ ଗୋଟିଏ ପ୍ଲେଟ ଅର୍ଡ଼ର କରୁଛି ମୋତେ ମୋ ପୂର୍ବ ଠିକଣାରେ ପହଞ୍ଚାଇ ଦେବେ